ରୋଗ ରୋଗୀମାନଙ୍କୁ ରୋଗୀମାନଙ୍କୁ ମଧ୍ୟ ଆମ୍ବୁଲାନ୍ସ ସେବା ସୁଯୋଗ ପ୍ରଦାନ କରାଯାଇଚନ୍ତି ଆମ୍ବୁଲାନ୍ସରେ ଗର୍ଭବତୀ ମହିଳାଙ୍କୁ ଶହେ ଆଠ ମଧ୍ୟ ରଖ ରଖାଯାଇଛି ଏବଂ ଶହେ ଦୁଇରେ ଶହେ ଶହେ ଦୁଇରେ ଶହେ ଦୁଇରେ ଅନେକ ରୋଗମାନଙ୍କୁ ଆମ୍ବୁଲାନ୍ସରେ ମଧ୍ୟ ରଖାଯାଇଥାଏ ଓ ଓ ଡା ଡା ଆମ ଡାକ୍ଟର ଓ ମେଡ଼ିକାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ କାର୍ଡ଼ ଦ୍ୱାରା ଗରିବ ଗରିବ ଲୋକମାନଙ୍କୁ ମଧ୍ୟ ସୁବିଧା ସୁଯୋଗ କରାଯାଇଥାଏ ଓ ଏହାଦ୍ୱାରା ଏହାଦ୍ୱାରା ଏହାଦ୍ୱାରା ମେଡ଼ିକାଲରେ ଏମଆରଆଇ ଏମଆରଆଇ ଏମ ଆର ଆଇ ଏକ୍ସରା ଇତ୍ୟାଦି ମଧ୍ୟ ସୁଯୋଗ ଇତ୍ୟାଦି ମଧ୍ୟ ସୁବିଧା ସୁଯୋଗ ପ୍ରଦାନ କରିଥାଏ ସୁଯୋଗ ସୁଯୋଗ ପ୍ରଦାନ କରିଥାଏ ଏହା ଏହା ମଧ୍ୟ ସୁଯୋଗ ପ୍ରଦାନ କରିଥାଏ ଓ ଏ ଏମେ ଆର୍ଆଇ ଏଚଆରଆଇ ଏକ୍ସ ଏକ୍ସଆଇର ଏକ୍ସରା ମଧ୍ୟ ସୁଯୋଗ ପ୍ରଦାନ କରାଥାଏ ବିଭିନ୍ନ ଲୋକମାନଙ୍କର ମେଡ଼ିକାଲର ସୁବିଧା ସୁଯୋଗ ପ୍ରଦାନ ମଧ୍ୟ କରିଥାଏ ଏହା ଔଷ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଦ୍ୱାରା ବଡ଼ ବଡ଼ ଲୋକମାନଙ୍କର ଅପରେସନ ମଧ୍ୟ ସୁବିଧାରେ ସୁଯ ସୁବିଧା ସୁବିଧା ସୁଯୋଗରେ ପ୍ରଦାନ କରିଥାଏ ଏହା ଏହା ବିଭିନ୍ନ ଲୋକମାନଙ୍କୁ ମଧ୍ୟ ସା ସାହାଯ୍ୟ ସାହାଯ୍ୟ ବିତରଣ ମଧ୍ୟ କରିଥାଏ